ମହାପାତ୍ର ଇଲେକ୍ଟ୍ରୋନିକ୍ସରୁ କହୁଛନ୍ତି ତ ମୁଁ ଏଇ ଖଦାଳ ଯେଉଁ ଆମର ତିର୍ତ୍ତୋଲ ପାଖରେ ଯେଉଁ ଗାଁଟା ସେଇଠୁ କହୁଛି ଆଲୋକ ପ୍ରଭା ଓଝା ଆମେ ଯାଇନଥିଲୁ ଗତ ଗତ ମାସ ପଚିଶି ତାରିଖରେ ଯାଇଥିଲୁ ଆପଣଙ୍କ ଠାରୁ କୁଲର୍ଟାଏ କିଣିକିରି ଆଣିଲୁ ଆପଣ ମୁଁ କହୁଥିଲି ଏଲ୍ ଜି କମ୍ପାନୀର ଆଣିବା ପାଇଁ ଆପଣ କହିଲେ ସାମ୍ସଙ୍ଗ୍ କମ୍ପାନୀର ନିଅନ୍ତୁ ଭଲ ପଡ଼ିବ ଆଉ ଆମେ ଆଣିଲୁ ସେଇଟା ଫାଇଭ୍ ଷ୍ଟାର୍ର ଅଛି ନା ଇଲେକ୍ଟ୍ରି ବିଲ୍ବି ବହୁତ କମ୍ ଉଠୁଛିି ଆମ ଘର ପାଖରେ ଯେଉଁ ପଡ଼ୋଶୀ ଘର ତାଙ୍କର ଗୋଟେ କୁଲର୍ ଲଗେଇଛନ୍ତି ଯେ ସେ ବହୁତ ବିଲ୍ ଉଠୁଛିି ଆମର ବହୁତ କମ୍ ବିଲ୍ ଉଠୁଛିି ଯାହା ହଉ ଭଲ କମ୍ପାନୀଟା ଭଲ ଜିନିଷ ଆମର ବି ସମସ୍ତେ ପରିବାର ବହୁତ ଖୁସି ଏଇ ଖରା ଯେଉଁ ତାତି ବଢ଼ିଲାଣିନା ତାତି ଖରାବେଳେ ପସିଗଲା ବେଳେ ଘରକୁ ବହୁତ ଶାନ୍ତି ମିଳୁଛି ବହୁତ ଖୁସି ସମସ୍ତେ ଶାନ୍ତି ଅନୁଭବ କରୁଛନ୍ତି ଆପଣଙ୍କ ଦୋକାନଟା ବହୁତ ଆପଣଙ୍କ ଦୋକାନରେ ଯେଉଁ ଷ୍ଟାପ୍ ମାନେ ଅଛନ୍ତି ସେମାନଙ୍କ ବ୍ୟବହାର ବି ବହୁତ ଭଲ ବହୁତ ଭଲ ଆପଣ ବି ଆପଣଙ୍କ ବ୍ୟବହାର ବି ବହୁତ ଭଲ ତେଣୁ କରି ଯାହା ହଉ ଆମେ ବହୁତ ଉପକୃତ ହେଲୁ ଆପଣଙ୍କ ଜିନିଷ ବି ଭଲ ପଡ଼ିଲା ଆମେ ବି ଖୁସି ବହୁତ ଖୁସି ହେଲୁ ଆଉ ଆମ ପଡ଼ିଶା ଘର କି ଆମ ସମ୍ପର୍କୀୟ ଲୋକଙ୍କୁ ଆମେ ବି କହିବୁ ଆପଣଙ୍କ ଦୋକାନକୁ ବି ଯିବେ ହଉ ହଉ ରହିଲି ଆଉ